ନମସ୍କାର ମୁଁ କୁନ୍ତଳା ସିଂ ଆଜି ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଟିଭି କାର୍ଯ୍ୟକ୍ରମ ବିଷୟରେ କିଛି କହିବାକୁ ଚାହୁଁଛି ହଁ ଆମ ଆମ ସ୍ଥାନୀୟ ଅଞ୍ଚଳରେ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଟିଭି କାର୍ଯ୍ୟକ୍ରମ ବି ଅଛି ସେ ମଧ୍ୟରୁ କୁଡ଼୍ମୀ ଜାତିର ଯେଉଁ ଅଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଆର୍ କେ ଷ୍ଟୁଡ଼ିଓ ଜି ଟି ଷ୍ଟୁଡ଼ିଓ ଜୟଗୋରାମ୍ ଷ୍ଟୁଡ଼ିଓ ତା'ପରେ ହେଲା ଟୁସୁମନି ପ୍ରଡ଼କ୍ସନ୍ ଏମିତି ବିଭିନ୍ନପ୍ରକାର ୟୁଟ୍ୟୁବ୍ ଚ୍ୟାନେଲ୍ ଆଉ ଟିଭି ଚ୍ୟାନେଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ଚ୍ୟାନେଲ୍ ଅଛି ଯାହା ଦ୍ୱାରା ଆମ ମନୋରଞ୍ଜନ ପାଇଁ ବହୁତ ଭଲ ଆଉ ରହିଲା କି ଯେଉଁ ଆଦିବାସୀ ଭାଷାରେ ବି ଅଛି ୟୁଟ୍ୟୁବ୍ ଚ୍ୟାନେଲ୍ ସେଥିରେ ବି ବହୁତ ଭଲ ଭଲ ସଙ୍ଗୀତ ଭିଡ଼ିଓ ବିଭିନ୍ନପ୍ରକାରର ସାମାଜିକ ସାମାଜିକ ସଚେତନ ବିଷୟରେ ବି ଆମକୁ ସଚେତନ କରାଇଥାନ୍ତି ମୁଁ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବାକୁ ପସନ୍ଦ କରେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦେଉଥିବା ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ବିଭିନ୍ନପ୍ରକାର ଖବର ଏଗୁଡ଼ିକୁ ମୁଁ ଦେଖେ ବିଭିନ୍ନ ସମୟରେ ଗୀତ ମଧ୍ୟ ଶୁଣେ ଆହୁରି ଆଦିବାସୀ ସମ୍ପ୍ରଦାୟର ର ଯେଉଁ ତାଙ୍କର ନାଚ ଅଛି ସେଗୁଡ଼ିକୁ ବି ମୋର ବହୁତ ପସନ୍ଦ ଆଉ ପ୍ରାୟ ଟାଇମ୍ ମୁଁ ଟିକିଏ ଫ୍ରୀ ହେଲେ ମୁଁ ଦେଖେ ଆଉ କୁଡ଼ିମୀ ଜାତିର ବି ସେମିତି ବିଭିନ୍ନପ୍ରକାର ଭିଡ଼ିଓ ଅଛି କମେଡ଼ି ଭିଡ଼ିଓ ଅଛି ଆଉ ସଚେତନ ଭିଡ଼ିଓ ଅଛି ଏହି ପ୍ରକାର ବିଭିନ୍ନ ଭିଡ଼ିଓ ଅଛି ଯେତେବେଳେ ଟିକିଏ ଫ୍ରି ପାଏ ମୁଁ ସେଗୁଡ଼ିକୁ ଦେଖେ ଆଉ ଏହା ବହୁତ ସୁନ୍ଦର ସୁନ୍ଦର ଲାଗେ ଦେଖିବାକୁ ଆଉ ଯେଉଁଗୁଡ଼ିକ ଆମର ପୂଜା ପର୍ବପର୍ବାଣୀ ଇତ୍ୟାଦି ବିଷୟକୁ ନେଇକି ସେମାନେ ଭିଡ଼ିଓ କରିଥାନ୍ତି ଆଉ ବିଭିନ୍ନ ଇଏ ଆମର ସାମାଜିକ ଯେଉଁ ଘଟଣା ଦୁର୍ଘଟଣାକୁ ନେଇକି ସେମାନେ ଏସବୁ କରିଥାନ୍ତି ଏହା କହି ମୋ ରଖୁଛି